ନମସ୍କାର ଆଉ ଘରେ ସବୁ ଭଲ ଅଛନ୍ତି

ହଁ ଘରେ ସମସ୍ତେ ଭଲ ଅଛନ୍ତି ଅଜା ଆଈ ଭଲ ଅଛନ୍ତି ମାମୁଁ ବି ଭଲ ଅଛନ୍ତି ଛୁଆମନେ ବି ଭଲ ଅଛନ୍ତି ଆଉ ତୋ ମାମା ହଉ କହ କ'ଣ ପାଇଁ ଫୋନ୍ କରିଛୁ ହଁ ହଁ

ଏବେ ମୁଁ ଯାଇଥିଲି ତାରା ତାରିଣୀ ମନ୍ଦିର ସେଇଠି ରୋପ୍ ହାଙ୍ଗିଙ୍ଗ୍ ଅଛି ଯେଉଁଟାକି ଦଉଡ଼ି ସାହାଯ୍ୟରେ ଗୋଟେ ବାକ୍ସ ଭଳିଆ ଥିବ ସେଇଠି ଝୁଲି ଝୁଲି ଯିବ ସେଇଠି ଯେଉଁ ପୁଳି ସାହାଯ୍ୟରେ ଏଇ ଇଲେକ୍ଟ୍ରିକ ସାହାଯ୍ୟରେ ବି ଚାଲେ ସେଇଟା ଯଦି ଏଇଠି ହୁଅନ୍ତା ତା'ହେଲେ ବହୁତ ସୁବିଧା ହୁଅନ୍ତା କାରଣ ଏପଟେ ରାସ୍ତାରେ ଗଲା ବେଳକୁ ବାରବାଙ୍କ ଲୋକମାନେ ବି ହଇରାଣ ହେଉଛନ୍ତି ଆଉ ଯେ ଚାଲିକି ଯିବା ପାଇଁ ପାହାଚ ଚଢ଼ିଲା ବେଳକୁ ତେରଶହ ବାବନ ପାହାଚ ପୁଣି ଆହୁରି ବଢ଼େଇ ଦେଇଛି ପାହାଚ ହଁ ହଁ ସେଭଳିଆ ବାଡ଼ ତ ବାଡ଼ କଥା କହୁଛୁ ତ ହଁ ହଁ ବାଡ଼ କଲେ ବି ଭଲ ହୁଅନ୍ତା ଲୋକମାନେ ବି ଯାଇ ପାରନ୍ତେ ତା'ପରେ ସେଇଠି ବି ବସିବା ପାଇଁ ବି ଟିକିଏ ସୁବିଧା କରନ୍ତେ ଟିକିଏ ସାଇଡ଼୍ରେ ଗୋଟେ ସିମେଣ୍ଟ୍ରେ ଚେୟାର୍ ଫେଆର୍ ବି କରନ୍ତେ ଲୋକମାନେ ବସି ପଡ଼ନ୍ତେ ଛୋଟ ଛୋଟ ସିମେଣ୍ଟ୍ରେ ଚେୟାର୍ ବି କରନ୍ତେ ଭଲ ହୁଅନ୍ତା ହଁ ହଁ ହଁ ହଁ ପାଣିର ସୁବିଧା କାରଣ ସେମାନେ ଯେଉଁମାନେ ବି ଯାଉଛନ୍ତି ସେମାନେ କ'ଣ ସମସ୍ତେ ପାଣି ବୋତଲ ନେଇକି ଯାଉଛନ୍ତି ହଁ ସେମିତି ବି ବହୁତ ଭଲ ହୁଅନ୍ତା ହଁ ହଁ ସେଇଠି ତ ବହୁତ ଗଛ ଅଛି କପିଳାସ ମନ୍ଦିରରେ ତ ବହୁତ ଗଛ କିନ୍ତୁ ଆଉ ଟିକିଏ ଯଦି ସେଇ ପାହାଚ ସାଇଡ଼୍ରେ ଗଛ ସୋ ଗଛ ଗଛଗୁଡ଼ାକ କୁଣ୍ଡ କରିକି ରଖନ୍ତେ ସେ ଟିକିଏ ଅଧିକ ଆକର୍ଷଣୀୟ ଲାଗନ୍ତା ହଁ ଆଉ ପାହାଚଗୁଡ଼ାକ ଯୋଉଁ ଅଛି ସେଗୁଡ଼ାକ ଆଉ ଟିକିଏ ପକ୍କା ଭଳିଆ କରିଦେଲେ ବି ଲୋକମାନଙ୍କର ସୁବିଧା ହୁଅନ୍ତା ଏମତିରେ ଯଦି ପିଲାକି ଛୋଟ ପିଲାଟି ଯାଉଛି ଯଦି ପଡ଼ିଗଲା ତା ଗୋଡ ହାତ ଖଣ୍ଡିଆ ହୋଇଯିବ ହଁ ହଁ ସେଇଟା ତ ଠିକ୍ ବହୁତ ଭଲ କଥା ଆଉ ଗୋଟେ କଥା ଜାଣିଛୁନା ସେଇଠି ସବୁ ଯେଉଁ ମାଙ୍କଡ଼ମାନେ ଅଛନ୍ତି ନା ସେମାନେ ଭାରି ହଇରାଣ କରନ୍ତି ଲୋକମାନଙ୍କୁ ବହୁତ ହଇରାଣ କରନ୍ତି ସେଥିପାଇଁ ହଁ ସେଥିପାଇଁ ସେଗୁଡ଼ାକ ସେଇ ଯେଉଁ ମାଙ୍କଡ଼ମାନଙ୍କର ଯଦି ସେମିତି କିଛି ବ୍ୟବସ୍ଥା ବି ହୁଅନ୍ତା ଭଲ ହୁଅନ୍ତା ମାନେ ମାଙ୍କଡ଼ମାନଙ୍କୁ ଙ୍କ ଠାରୁ ଲୋକମାନଙ୍କୁ କାରଣ ବହୁତ ହଇରାଣ କରୁଛନ୍ତିନା ସେ ଲୋକମାନଙ୍କୁ କିନ୍ତୁ ସେମାନଙ୍କଠାରୁ ସୁରକ୍ଷା ଦେବା ପାଇଁ ସେମିତି କିଛି କର୍ମଚାରୀ ଯଦି ନିଯୁକ୍ତି ହୁଅନ୍ତେ ଯେଉଁମନେ କି ମାଙ୍କଡ଼ ଦାଉରୁ ଲୋକମାନଙ୍କୁ ବଞ୍ଚାଇପାରନ୍ତେ ସେମିତି ଯଦି ହୁଅନ୍ତା ଯଦି ଆହୁରି ଭଲ ହୁଅନ୍ତା ସେ କଥା କ'ଣ କହୁଛୁ ଯେଉଁ ମୋ ପୁଅ ତା ହାତରୁ ପରା ବିସ୍କୁଟ୍ ଖାଉଥିଲା ଛଡ଼ାଇକି ନେଇଗଲା ମାଙ୍କଡ଼ ତା ହାତରୁ ଛଡ଼ାଇକି ନେଇଯାଉଛି ମାଙ୍କଡ଼ମାନେ ହାତରୁ ଛଡ଼ାଇକି ନେଇଯାଉଛନ୍ତି ବିସ୍କୁଟ୍ ବି ଖାଇବାକୁ ଦେଉନାହାନ୍ତି ତେଣୁ ସେଗୁଡ଼ାକ ସେମାନେ କ'ଣ ସମସ୍ତେ ଯେଉଁମାନେ ନୂଆ ନୂଆ ପର୍ଯ୍ୟଟକ ଆସୁଛନ୍ତି ସେମାନେ କ'ଣ ଜାଣିଛନ୍ତି ଯେ ମାଙ୍କଡ଼ମାନେ ଏଭଳିଆ କାମ କରିବେ ତେଣୁ ସେମାନଙ୍କୁ ସଚେତନ କରିବା ପାଇଁ କିଛି ଯଦି କର୍ମଚାରୀ ନିଯୁକ୍ତି କରନ୍ତେ ବି ଭଲ ହୁଅନ୍ତା

ହଉ ହଉ ଆଉ କେବେ ଆସିବା ପାଇଁ ପ୍ଲାନ୍ କରିଛ ଯିବା ପାଇଁ ସେଠିକି କିଏ କିଏ ଯିବ ଓ ହଉ ତା'ହେଲେ ଦୁଇ ପରିବାର ସାଙ୍ଗ ହୋଇକି ଯିବା ହଉ ତା'ହେଲେ ବହୁତ ଭଲ କଥା ତା'ହେଲେ ଦଶହରା ଛୁଟି ଶୀଘ୍ର ଆସୁ ଶୀଘ୍ର ଆସିଲେ ସାଙ୍ଗ ହୋଇକି ଯିବା ସମସ୍ତେ ଆଉ ହଉ ହଁ ହଁ ହଁ